ଆମ ଗାଁରେ ପଶୁଚିକିତ୍ସା କେନ୍ଦ୍ର ଅଛି ଆଉ ସେଇଠି ଡାକ୍ତରମାନେ ଅଛନ୍ତି ଏବଂ ପିଅନ୍ ଗୋଟେ ଅଛନ୍ତି ଆଉ କମ୍ପାଉଣ୍ଡର୍ ଜଣେ ଅଛନ୍ତି ସେମାନେ ପଶୁଚିକିତ୍ସା ପାଇଁ ଗାଁକୁ ଯାଆନ୍ତି ଘର ଘର ବୁଲନ୍ତି ଆଉ ଭ୍ୟାକ୍ସିନ୍ ଦିଅନ୍ତି ଆଉ କୃର୍ମି ଔଷଧ ଏମିତି ସବୁ ଦେଇକି ଆସନ୍ତି ସେମାନେ ମାସେ ଆଗରୁ ଆସିଥିଲେ ଆଉ ଗାଈମାନେ କେମିତି କ'ଣ ଅଛନ୍ତି ଦେଖିକି ଗଲେ କାହାକୁ ଥଣ୍ଡା ହୋଇଛି କାହାକୁ କାଶ ଏମିତି ସବୁ ଦେଖିକି ଗଲେ ଔଷଧ ଦେଇକି ଗଲେ ମଣିଷମାନଙ୍କର ଯେମିତି ରୋଗ ହୁଏ ଛେଳି ମେଣ୍ଢାମାନଙ୍କର ବି ସେମିତି ରୋଗ ହୁଏ ଥଣ୍ଡା ଜ୍ୱର କାଶ ଝାଡ଼ା ଏସବୁ ରୋଗ ହୁଏ ଆମ ଏଇଠି ପାଖରେ ପୁରୀନ୍ଦା ଗ୍ରାମରେ ପଶୁ ଚିକିତ୍ସାଳୟ ଅଛି ଯାଇକି ଆମେ ଡାକ୍ତର ପାଖରୁ ଔଷଧ ନେଇକି ଆସୁ ଔଷଧ ଦେଲାପରେ ସେମାନେ ଭଲ ହୋଇଯାଆନ୍ତି ଆମର ପାଖରେ ଏଇଠି ପଶୁ ଡାକ୍ତରଖାନା ଅଛି ସେଥିପାଇଁ ଆମକୁ କିଛି ଅସୁବିଧା ହେଉନାହିଁ ମାସେ ଆଗରୁ ଆସିଥିଲେ ଆଉ ଭ୍ୟାକ୍ସିନ୍ ଭିଟାମିନ୍ ଇଞ୍ଜେକ୍ସନ୍ ଏମିତି କୃର୍ମି ଔଷଧ ସବୁ ଦେଇକି ଯାଇଛନ୍ତି ଆମର ଏହି ଛେଳି ମେଣ୍ଢାମାନଙ୍କରେ ଯେଉଁ ଦେହ ଖରାପ ହେଉଛି ସେମିତି ତ ବେଶୀ ଟଙ୍କା ଖର୍ଚ୍ଚ ହୁଏନି ତଥାପି ବର୍ଷକୁ ତିନି ଚାରି ହଜାର ଟଙ୍କା ଖର୍ଚ୍ଚ ହୋଇଯାଏ ଖାଇବା ପିଇବା ଭ୍ୟାକ୍ସିନ୍ ଖର୍ଚ୍ଚ ଏମିତି ସବୁ ତିନି ଚାରି ହଜାର ଟଙ୍କା ଖର୍ଚ୍ଚ ହୋଇଯାଏ